ହଁ ସମ୍ବଲପୁରୀ ଶାଢ଼ି ଅଛି ସେ ଦୁଇ ହଜାର ଅଢ଼େଇ ହଜାର ତିନି ହଜାର ଏମିତି ସବୁ ଅଛି ଆଉ ସମ୍ବଲପୁରୀରେ କେତେ ପ୍ରକାର ଶାଢ଼ି ଅଛି ଖଣ୍ଡୁଆ ଅଛି ମାଣିବନ୍ଧ ସମ୍ବଲପୁରୀ ଅଛି କେତେ ପ୍ରକାର ସବୁ ଅଛି ସମ୍ବଲପୁରରେ ତିଆରି ହେଉଛି ସେଇଠି ଭଲ ପଡ଼ିବ ଆଉ ସବୁ କ୍ଵାଲିଟିର ଅଛି ତମେ ଯାହା ଚାହିଁବ ମାନେ ଦୁଇ ହଜାରରୁ ଆରମ୍ଭ କରିକି ସବୁ ଭେରାଇଟି ଭେରାଇଟିର ସବୁ ଅଛି ହଁ ଭଲ ପଡ଼ିବ ଯେ ସମ୍ବଲପୁରରେ ଭଲ ପଡ଼ିବ ଯେ କିନ୍ତୁ ମୋ ପାଖରେ ଅଛି ସମ୍ବଲପୁରରୁ ଆଣୁଛି ମୁଁ ସେଠି ଯେତିକି ରେଟ୍ ଏଠି ଟିକେ ଅଧିକ ଟିକେ ଦୁଇ ଶହ ତିନି ଶହ ଅଧିକ ପଡ଼ିବ ଆଉ କିନ୍ତୁ ଭଲ ଭେରାଇଟିର ମିଳିବ ହଁ ହେଇ ହେଇ କେତେ ପ୍ରକାର ଶାଢ଼ି ଅଛି ଦେଖ ସମ୍ବଲପୁର ଖଣ୍ଡୁଆ ଅଛି ସମ୍ବଲପୁରର ମାନେ ଭେରାଇଟିର ଦୁଇ ହଜାରରୁ ଆରମ୍ଭ କରିକି ପନ୍ଦର ହଜାର ପର୍ଯ୍ୟନ୍ତ ଅଛି ଶାଢ଼ି ହଁ ହଁ କଲର ସବୁ ସବୁ ଭେରାଇଟର କଲର ଅଛି ତମେ ଯାହା ଚାହିଁବ କେଉଁ କଲର ନେବେ କୁହନ୍ତୁ ସେଇ କଲର ମୁଁ ବାହାର କରିଦେବି ହେଇ ଦେଖନ୍ତୁ କେତେ ପ୍ରକାର ଅଛି ଯାହା ଚାହିଁବେ ଲାଲଟା ପଡ଼ିବ ହାରାହାରି ସତେଇଶ ଭଳିଆ ପଡ଼ିବ ହଁ ଡିସ୍କାଉଣ୍ଟରୁ ଟେନ୍ ପରସେଣ୍ଟ ଅଛି ହଁ ହଁ

କେଉଁ ଶାଢ଼ିରେ ଟେନ୍ ପରସେଣ୍ଟ କେଉଁଥିରେ ହଁ ହଁ

ଟେନ୍ ପରସେଣ୍ଟ ହେଲାକୁ ଦୁଇ ଶହ ସତୁରି ଆଉ ଯଦି ଆପଣ ଚିହ୍ନା ପରିଚୟ କହୁଛନ୍ତି ତା'ହେଲେ ମୁଁ ହେଉଛି ତିନିଶହ ଟଙ୍କା କାଟିଦେବି ଆଉ ହଁ ହଁ ହଁ ପାଞ୍ଚ ଖଣ୍ଡ ଦେଉଛି ଏଇ କେଉଁ କେଉଁ କଲର ନେବେ କୁହନ୍ତୁ ଏଇ ବ୍ଲାକ୍ କଲର ଆଉ କେଉଁ କଲର ନେବେ କୁହନ୍ତୁ

ସେଇ ପାଞ୍ଚଟା ମୁଁ ପ୍ୟାକ୍ କରିଦେଉଛି ଆଉ ହଁ ପିଓର ସିଲିର ଅଛି ଯେତେ ରେଞ୍ଜର ଚାହିଁବେ ସେତେ ଭଲ ପାଇବେ ଯେତେ ହଁ ହଁ ହଁ ତିନି ହଜାର ଚାରି ହଜାର ଅଛି ହଁ ହଁ ସେଇଟା ପିଓର ସିଲି ଯେଉଁ ଖୋଜିବେ କହୁଛନ୍ତି ଖୋଜୁଛନ୍ତି ସେଇଟା ତିନି ହଜାରରୁ ଆରମ୍ଭ ହଁ ହଁ ହଁ ହଁ ଅଛି ଏ ପିଲାଟିକି କହୁଛି କାଢ଼ିଦେବ ଆଉ ହଁ ହଁ ଏଇ ଖୋଲିଛି ବା ଦେଖ ଏଇଥିରୁ କେଉଁ କେଉଁ କଲରଟା ବାଛ ଆଉ

ହଉ ହଉ ଏଇ ପାଞ୍ଚଟା ପ୍ୟାକ୍ କରିଦେଉଛି ଆଉ

କେତେ ହାରାହାରି ହେଇଯାଉଛି ନଅ ହଜାର ଭଳିଆ ହେଇଗଲାଣି ଦେଖନ୍ତୁ ହଁ ହଁ ଡିସ୍କାଉଣ୍ଟ କରିକି ତ ମୁଁ କହୁଛି ନା ହଁ ହଁ ହଁ ହଉ ହଉ ହଉ ଏଇ ପ୍ୟାକ୍ କରିଦେଉଛି ହଉ ହଉ ହଉ ଥ୍ୟାଙ୍କ୍ ୟୁ